ମୋତେ ଚିତ୍ର କରିବା ପାଇଁ ବହୁତ ଭଲ ଲାଗେ ଆଉ ମୁଁ ଚିତ୍ର କରିବାରେ ସବୁବେଳେ ମୁଁ ବହୁତ ଇଚ୍ଛା କରିଥାଏ ଆଉ ଆମ ବ୍ଲଗ୍ ବିଷୟରେ ମୁଁ ଚିତ୍ର କରିବା ପାଇଁ ବହୁତ ଇଚ୍ଛା କରେ କାହିଁକିନା ଆମ ବ୍ଲଗ୍ ଦେଖିବାକୁ ବହୁତ ସୁନ୍ଦର ଆମ ବ୍ଲଗ୍ରେେ ଅନେକ କାର୍ଯ୍ୟ କାର୍ଯ୍ୟକଳାପ କରାଯାଏ ସେଥିପାଇଁ ମୋତେ ବ୍ଲଗ୍ର ଚିତ୍ର କରିବା ପାଇଁ ବହୁତ ଇଚ୍ଛା ହୁଏ ବହୁତ ଇଚ୍ଛା ହୁଏ ପ୍ରଥମେ ଆମେ ସହିଦ୍ ଆମ ବ୍ଲଗ୍ରେ ଶହିଦ୍ ମିନାର୍ ଅଛି ଶହିଦ୍ ମିନାର୍ ଅଛି ତାପରେ ବସ୍ ଷ୍ଟାଣ୍ଡ ଅଛି ତାପରେ ଥାନା ଅଛି ଏହିସବୁ ଚିତ୍ରକୁ ଆମେ ନେଇକି ବ୍ଲଗ୍ରେ ଆମେ ଅନେକ ଦେଖିବା ପାଇଁ ମିଳିଥାଏ ଆମ ବ୍ଲଗ୍ରେ ମେଡ଼ିକାଲ୍ ଅଛି ଅନେକ ପାର୍କ ମଧ୍ୟ ଅଛି ଅନେକ ଜାଗାମାନଙ୍କରେ ପୁଅ ଝିଅ ଖେଳିବା ପାଇଁ ମଧ୍ୟ ସୁବିଧା ଅଛି ଆଉ ଆମ ବ୍ଲଗ୍ରେ ଅନେକ କାର୍ଯ୍ୟକଳାପ ମଧ୍ୟ ହୁଏ ସେଥିପାଇଁ ଆମ ବ୍ଲଗ୍ର ଚିତ୍ର କରିବା ପାଇଁ ମୋତେ ବହୁତ ଭଲ ଲାଗେ ବସ୍ ଷ୍ଟାଣ୍ଡରୁ ଆରମ୍ଭ କରି ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଦେଖିବାକୁ ବହୁତ ଭଲ ସେଥିପାଇଁ ସେଥିପାଇଁ ଆମ ବ୍ଲଗ୍ ବ୍ଲଗ୍ର ଚିତ୍ର ଆଙ୍କିବା ପାଇଁ ମୁଁ ସବୁବେଳେ ଇଚ୍ଛା କରେ ଆମ ବ୍ଲଗ୍ରେ ନୂଆ ନୂଆ ଜିନିଷ ଦେଖିବା ପାଇଁ ମିଳେ ଯେମିତିକି ଆମେ କେବେ ନଦେଖିଥିବା ଜିନିଷ ମଧ୍ୟ ଆମ ବ୍ଲଗ୍ରେ ଦେଖିଥାଉ ଆଉ ଅନେକ ଅନେକ ଜାଗାରେ ଆମେ ଖେଳିବା ପାଇଁ ମଧ୍ୟ ସୁବିଧା ପାଇଥାଉ ସେଥିପାଇଁ ବ୍ଲକ୍ରେ ଖେଳିବା ପାଇଁ ମଧ୍ୟ ସୁବିଧା ଅଛି ଆଉ ଆମ ବ୍ଲକ୍ରେ ଅନେକ କାର୍ଯ୍ୟକଳାପ ହୁଏ ବ୍ଲକ୍ରେ ରହୁଥିବା ଗୋଟିଏ ଗୃହ ମଧ୍ୟ ବ୍ଲକ୍ରେ ରହିବା ପାଇଁ ଗୋଟିଏ ଘର ଦରକାର ଅଫିସ୍ର ଷ୍ଟାଫ୍ର ଷ୍ଟାଫ୍ମାନଙ୍କ ପାଇଁ ରଖିବା ପାଇଁ ରହିବା ପାଇଁ ସବୁ ସୁବିଧା ଏମିତି ସବୁକୁ ନେଇ ବ୍ଲଗ୍ର ଚିତ୍ର ଆଙ୍କିବା ପାଇଁ ମୋତେ ବହୁତ ଇଚ୍ଛା ହୁଏ ଯେମିତି ଆଉ କେହି ଦେଖିଲେ ମଧ୍ୟ ତାଙ୍କୁ ଆଟ୍ରାକ୍ଟ କରିବ ସେଥିପାଇଁ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ବ୍ଲକ୍ରେ ରହୁଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ଚିତ୍ରରେ ଆଙ୍କିଲେ ବହୁତ ଭଲ ହୁଏ ସେଥିପାଇଁ ଚିତ୍ର କରୁଥିବା ସମୟରେ ସୃଜନଶୀଳ ଯେମିତି ହେବ ସେଇ ବିଷୟରେ ନେଇକି ବ୍ଲକ୍ର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିବାକୁ ଭଲ ଲାଗେ